ଆମେ ବାଡ଼ି ବଗିଚାରେ ଗଛ ଲଗାଇଛୁ ବାଇଗଣ ବିଲାତି କୋବି ଲଙ୍କା ଧନିଆ ପତ୍ର ଆଜ୍ଞା ସବୁ ପନିପରିବା ଲଗାଯାଇଛି ତା ଭିତରୁ ଫୁଲ ଗଛ ଗେଣ୍ଡୁ ମନ୍ଦାର ଟଗର ମଲ୍ଲି ସୂର୍ଯ୍ୟମୁଖୀ ଏଗା ସବୁ ଲଗାହୋଇଛି ତ ଏଗାରେ ଚାରା କିଣିବା ପାଇଁ ପଡ଼େ ଏଗା ସବୁ ଏଗାରେ ଅଳ୍ପ ଖର୍ଚ୍ଚ ଆମର ମଧ୍ୟ ଗୋବର ଖତ ଅଛି ସେ ଭିତରୁ ବି ସେ ସାର ଅଳ୍ପ ଆଣି ଦିଆହୁଏ କୀଟନାଶକ ଔଷଧ ମଧ୍ୟ ଦିଆହୁଏ ଏଗାରେ ଅଳ୍ପ ଖର୍ଚ୍ଚ ହୁଏ ଘରଲୋକ ବି ମିଶିକି ଏଗା କରାଯାଏ କୂଅରୁ ପାଣି ଉଠେଇକି ମଧ୍ୟ ଦିଆଯାଏ ସପ୍ଲାଏ ପାଣି ମଧ୍ୟ ଆସେ ବସୁଧା ପାଣି ମଧ୍ୟ ଘରକୁ ଘର ଆସେ ଏଥିରେ କମ୍ ଖର୍ଚ୍ଚ ହୁଏ କମ୍ ଖର୍ଚ୍ଚ ହୁଏ